ହ୍ୟାଲୋ ମୁଁ ଗୋଟେ ଯାଇଥିଲି ଗୋଟେ ଦୋକାନ ଯାଇଥିଲି ସେ ଦୋକାନ ମୁଁ ଶାଢ଼ୀ କିଣିବି ହେଲେ ସେ ଦୋକାନ ବାଲା ମୋତେ ଶାଢ଼ୀ ଦେଖିଲେ ବହୁତ ଶାଢ଼ୀ ଦେଖାଇଲେ ହେଲେ ଗୋଟେ ଶାଢ଼ୀ ଦେଖଲେ ମୋତେ ଭଲ ଦେଖାଉଛି ତ ଭଲ ମୋତେ ଭଲ ବି ଲାଗିଲେ ହେଲେ ସେ ଦୋକାନ ବାଲା ଏତେ କ'ଣ କଥା କଲେ ଏଇ ଶାଢ଼ୀ ଭଲ ଏଇ ଶାଢ଼ୀ ତୁମେ ନେଇଯାଅ ଶାଢ଼ୀ ପିନ୍ଧିଲେ ଭଲ କହିବ ନା ସେଇ ଦୋକାନରୁ କି ମୁଁ ଆଣିଲି ଏଇ ଶାଢ଼ୀ ଏତେ ଦାମ ହେଲେ ସେ ମୁଁ ଦାମ ଲାଷ୍ଟରେ ବହୁତ ଶାଢ଼ୀ ଦେଖିଲି ହେଲେ ସବୁ ଶାଢ଼ୀରୁ ସେ ଶାଢ଼ୀ ଭଲ ଲାଗୁଛି ପାଇଁ ସବୁ କିଛି ଭଲ ଲାଗୁଛି ସେ ବହୁତ କିଛି ଅଛି ସେ ମୋତେ ସବୁକିଛି କହିଲେ ହେଲେ ମୁଁ ଶାଢ଼ୀଟା ତା' ଦାମ ଥିଲା ହଜାର ଟଙ୍କା ସେ ହଜାର ଟଙ୍କା ମୁଁ ଦେଇ ଦେଲି ହେଲେ ସେ ମୁଁ ଶାଢ଼ୀଟା ନେଇ ଆସିଲି ଆସିଲା ପରେ ମୁଁ ଗୋଟେ ଥରେ ପିନ୍ଧିଲି ମୁଁ ଗୋଟେ ଥରେ ପିନ୍ଧିଲି ତା'ପରେ ପିନ୍ଧିବା ପରେ ତା' ସୂତା ଉଠିଯାଉଛି ତା'ପରେ ଗୋଟେ ଥରେ ଧୋଇ ଦେଲି ଧୋଇଲା ପରେ ତା'ର ରଙ୍ଗ ମିଶା କିଛି ନାହିଁ ସବୁକିଛି ଉଠିଗଲା ସବୁକିଛି ଝଡ଼ିଗଲା ତା' ସୂତା ଉଠିଯାଉଛି ତା' ରଙ୍ଗ ଉଠିଗଲା ମୁଁ କେମିତି ପଡ଼ିବି ଏତେ ରାଗ ଆସିଲି ଏତେ ରାଗ ଲାଗିଲା ସେ ଦୋକାନକୁ ଭାବିଥିଲି ମୁଁ ଗୋଟେ ଥର ଯିବି ତାକୁ ବହୁତ କିଛି କହିବି ହେଲେ ଆଉ କ'ଣ କରିବି ଆଉ ଯାଉନି ସେ ଶାଢ଼ୀଟା ତ ଖରାପ ହେଇଗଲା ମୋ ମନ ଦୁଃଖରେ ଅଛି